ମୁଇଁ ଯେନ୍ ଗାଈଟା ଅର୍ଡ଼ର୍ କରିଥିଲି ସେଟା କିଛି ମୋ ସମସ୍ୟା ହେବାରୁ ମୁଁ ସେଟା କ୍ୟାନ୍ସେଲ୍ ମାରୁଛି ଆର୍ କିଛି ସମସ୍ୟାରୁ ସେଟା ମୋର୍ ପେଟିଏମ୍କୁ ପଇସା ବିତରଣ କରାଯାଉ ଆର୍ ସାଙ୍ଗେ ସାଙ୍ଗେ ପେଟିଏମ୍ରେ ପଇସା ପଡ଼ୁ ଆଉ କିଛି ମୋ ଗାଡ଼ି ଯେନ୍ ଅର୍ଡ଼ର୍ କରିଥିଲି ସେଟା କିଛି କ୍ୟାନ୍ସଲ୍ କରୁ ସେଇ କ୍ୟାନ୍ସଲ୍ କରିକି ମୋର୍ ପେଟିଏମ୍ରେ ସେଇ ପଏସା ପଡ଼ୁ ସେଟା ବାତିଲ୍ ହେବାରୁ ମୁଁ କ୍ୟାନ୍ସଲ୍ କରୁଛି